ପକ୍ଷୀମାନଙ୍କୁ ଆମ ଘର ପଛ ପଟେ କିମ୍ବା ବଗିଚାକୁ ଆକୃଷ୍ଟ କରିବା ପାଇଁ ମୋ ପାଖରେ ବିଭିନ୍ନ ପ୍ରକାର ଉପାୟ ଅଛି ଯେମିତିକି ପକ୍ଷୀମାନଙ୍କ ପାଇଁ ପେଟି ଅଣ୍ଡା ଅଣ୍ଡା ପେଟିରେ କୌଣସି ପୁଆଲ ଦେଇ ତାଙ୍କୁ ରଖିବା ପାଇଁ ଖାଦ୍ୟ ମଧ୍ୟ ଖାଦ୍ୟ ପାଣିର ବ୍ୟବସ୍ଥା କରି ପକ୍ଷୀଙ୍କୁ ରଖିବା ଏବଂ ବଗିଚାକୁ ସୁନ୍ଦର ସୁନ୍ଦର ଫୁଲ ଗଛ ବଗିଚାରେ ଲଗେଇ ତାକୁ ପାଣି ଦେବା ଏବଂ ସୁନ୍ଦର ଭାବରେ ବଢ଼େଇବା